ହଁ ମୁଁ ଏମିତି ଏକ ପୁସ୍ତକ ପଢ଼ିଛି ଯାହା ମୋତେ ଆଗ ଆଗ ପଢ଼ିବା ପାଇଁ ଜମା ପସନ୍ଦ ଲାଗୁନଥିଲା କି ମୁଁ କେବେ ଏମିତି ରାମାୟଣ ପଢ଼ିବି ବୋଲି ଭାବି ନଥିଲି ମା' ସବୁବେଳେ ରାମାୟଣ ପଢ଼ିବା ପାଇଁ କହୁଥିଲେ ଯେମିତି ମୋ'ର ଅଧିକ ଜ୍ଞାନ ଅର୍ଜନ ହେବ ବୋଲି ତା'ପରେ ମୁଁ ମା'ଙ୍କ କଥା ଶୁଣି ରାମାୟଣ ପଢ଼ିବା ପାଇଁ ଚେଷ୍ଟା କଲି ରାମାୟଣରେ ଯେଉଁ ଦଶରଥଙ୍କର ଚାରିଗୋଟି ସନ୍ତାନ ଥିଲେ ରାମ ଲକ୍ଷ୍ମଣ ଭରତ ଓ ଶତ୍ରୁଘ୍ନ ତାଙ୍କ ଚାରିଜଣଙ୍କ ମଧ୍ୟରେ ଭଲ ପାଇବା ଦେଖିଲି ରାମ ପିତାସତ୍ୟ ରକ୍ଷାକରି ରାମ ଲକ୍ଷ୍ମଣ ଓ ସୀତା ଚଉଦ ବର୍ଷ ବନବାସ ଯାଇଥିଲେ ବନବାସ ସମୟରେ ଲଙ୍କାର ରାଜା ରାବଣ ମାତା ସୀତାଙ୍କୁ ଅପହରଣ କରିନେଇଥିଲେ ବନରେ ହନୁମାନଙ୍କ ସହ ତାଙ୍କ ସାକ୍ଷାତ ହୋଇଥିଲା ପ୍ରଭୁ ରାମଚନ୍ଦ୍ର ବାଳିକୁ ବଧ କରି ସୁଗ୍ରୀବ ସହିତ ବନ୍ଧୁତା ସ୍ଥାପନ କରିଥିଲେ ପରବର୍ତ୍ତୀ ସମୟରେ ପ୍ରଭୁ ହନୁମାନ ନଳ ନୀଳ ଜାମ୍ବବାନ ଓ ବାନର ସହିତ ସେତୁ ବାନ୍ଧି ଲଙ୍କାଗଡ଼ ଯାଇଥିଲେ ରାବଣଙ୍କୁ ମାରି ସୀତାଙ୍କୁ ଉଦ୍ଧାର କରିଥିଲେ ସୀତାକୁ ଉଦ୍ଧାର କରିବା ଦେଖି ସେଇଠୁ ମୋ' ମନ ବଦଳାଇବାକୁ ବାଧ୍ୟ କଲି ସେଦିନଠାରୁ ରାମାୟଣ ସବୁବେଳେ ପଢ଼ୁଛି